ହଁ ପି ଟି ଉଷା ଏକ ଜୀବ ଯାହା ବିଶ୍ୱର ସବୁଠାରୁ ଅଧିକ ବା ଦୌଡ଼ି ପାରୁଥିବା ଏକ ଜୀବ ବୋଲି ଜଣାଯାଏ ଏବଂ ସେହି ଜୀବ ଅତି ଦ୍ରୁତ ଗତିରେ ଦୌଡ଼ିପାରେ ବୋଲି ଅନୁମାନ କରାଯାଏ ବା ଶୁଣାଯାଏ ଏବଂ ସେହି କ୍ରୀଡ଼ାବିତ ଭିତରେ କ୍ରୀଡ଼ାବିତ ଭିତରେ ସେ ଏକ ଦ୍ରୁତ ଗତିର ଜୀବ ବୋଲି ଅନୁମାନ କରାଯାଏ ଆଉ ବିଶ୍ୱର ସମସ୍ତ କ୍ରୀଡ଼ାବିତ ମଧ୍ୟରେ ସେ ଜଣେ ଅନ୍ୟତମ କ୍ରୀଡ଼ାବିତ ଥିଲେ ଯାହା ଅଧିକରୁ ଅଧିକ ପ୍ରତିଯୋଗିତାରେ ତାଙ୍କ ନାମ ହାସଲ କରିଛନ୍ତି ଏବଂ ସେ ଦୌଡ଼ିବା ଦୌଡ଼ିବାରେ ତା'ର ଥିଲା ଏକ ଚମତ୍କାର ପ୍ରଦର୍ଶନ ଏବଂ ସେ ସିଏ ଏତେ ବଡ଼ ପ୍ରତିଯୋଗିିତାରେ ପ୍ରଥମ ହୋଇଥିବାରୁ ତାଙ୍କୁ ବା ତାଙ୍କ ନାମ ପି ଟି ଉଷା ବୋଲି ସମସ୍ତେ ଜାଣିଲେ ସେତିକି ନୁହେଁ ସେ ଅଧିକାଂଶ କ୍ରୀଡ଼ା ତାଙ୍କ ନାମ ଦେଇଛନ୍ତି ବା ତାଙ୍କ ନାମ